ମାଲକାନଗିରିରେ ଶିକ୍ଷା ବ୍ୟବସ୍ଥା ବହୁତ ଭଲ ଶିକ୍ଷାରେ ବହୁତ ବହୁ ଆଗେଇ ଚାଲିଛି ମାଲକାନଗିରି ଆଗରେ ଏମିତି ନଥିଲା ଆଗରେ ବହୁତ ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ଥିଲା କିନ୍ତୁ ଏବେ ସବୁ ଝିଅମାନେ ପୁଅମାନେ ସମସ୍ତେ ପଢ଼ୁଛନ୍ତି ଆଉ ପେନ୍ସନ୍ ସରକାର ଚାକିରି ମାନଙ୍କୁ ପେନ୍ସନ୍ ଭଲ ଦିଆଯାଉଛି ଆଉ କଲେଜରେ ଯେଉଁମାନେ ପାଠ ପଢ଼ାଉଛନ୍ତି ସେମାନଙ୍କୁ ଯେଉଁମାନେ କଲେଜରେ ପାଠ ସେମାନେ ଗୋଟେ କ୍ଲାସ୍ କଲେ ପାଞ୍ଚଶହ ଟଙ୍କା ଆଉ ଆଉ ଯେଉଁମାନେ ସ୍କୁଲରେ ପାଠ ପଢ଼ାଉଛନ୍ତି ନୂଆ ନୂଆ ଜଏନ୍ ସେମାନଙ୍କୁ କମ୍ ଠାରୁ ଷ୍ଟାର୍ଟ ହେଇକି ପଚିଶ ପଚାଶ ମଧ୍ୟ ଯାଉଛନ୍ତି